ପ୍ରଥମ ତାରିଖଟି ହେଉଛି ଜାନୁୟାରୀ ଛବିଶି ଦୁଇ ହଜାର ଚବିଶ ଦ୍ୱିତୀୟ ତାରିଖଟି ହେଉଛି ଫେବୃୟାରୀ ଚଉଦ ଦୁଇ ହଜାର ଚବିଶି ତୃତୀୟ ତାରିଖଟି ହେଉଛି ମାର୍ଚ୍ଚ୍ ପଚିଶି ଦୁଇ ହଜାର ଚବିଶି ଚତୁର୍ଥ ତାରିଖଟି ହେଉଛି ଜୁନ୍ ଚଉଦ ଦୁଇ ହଜାର ଚବିଶି ଆଉ ପଞ୍ଚମ ତାରିଖଟି ହେଉଛି ଅଗଷ୍ଟ ପନ୍ଦର ଦୁଇ ହଜାର ଚବିଶି